ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ବ୍ୟବସାୟ କରାଯାଇଥାଏ ଚାଷ ଉପରେ ସଉଦା ହେଉ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରାଯାଇଥାଏ କିନ୍ତୁ ନୂଆ ବ୍ୟବସାୟ ପଶୁ ରଖିବାକୁ ଚାହୁଁଛନ୍ତି ଯେମିତିକି ଗାଈ ମେଣ୍ଢା ଛେଳି କୁକୁଡ଼ା ଚାଷ କରିବାକୁ ଚାହୁଁଛନ୍ତି ଗାଈ ହେଲା ଆମକୁ ଗୋବର କ୍ଷୀର ଦେଇଥାଏ ଗୋବର ହେଲା ଖତ କରିବା ପାଇଁ ଦରକାର କ୍ଷୀର ଛେନା ଦହି ଦରକାର ମେଣ୍ଢା ହେଲା ଖାଇବା ପାଇଁ ମାଂସ ଦରକାର ଛେଳି ବି କ୍ଷୀର ଦେଇଥାଏ ଛେଳି ଘିଅ ହୁଏ କ୍ଷୀର ଦେଇଥାଏ ଖାଇବା ପାଇଁ ବି ଦରକାର ହୁଏ କୃଷି ହେଲା ସାର ପିଡ଼ିଆ ବିହନ ସବୁ ଯୋଗାଇବା ପାଇଁ ଦରକାର